ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାରର ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ରହିଛି ସେଗୁଡ଼ିକ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଧବା ପେନ୍ସନ୍ ଏବଂ ଭିନ୍ନକ୍ଷମ ପେନ୍ସନ୍ ମିଶନ ଶକ୍ତି ବିଜୁ କଲ୍ୟାଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଗରିବ ଲୋକମାନଙ୍କୁ ବିଜୁ କଲ୍ୟାଣ ଉପଲକ୍ଷେ ସେମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନେ କମ୍ କମ୍ ଟଙ୍କାରେ ଚିକିତ୍ସା ପାଇପାରୁଛନ୍ତି ଏବଂ ଆମ ଜିଲ୍ଲାରେ ବିଧବାମାନଙ୍କୁ ମଧ୍ୟ ବିଧବା ପେନ୍ସନ୍ର ଭତ୍ତା ଦିଆଯାଉଛି ଏବଂ ଯେଉଁମାନେ ବେକାର ଅଛନ୍ତି ବା କୌଣସି କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ଭିନ୍ନକ୍ଷମ ପେନ୍ସନ୍ ଦିଆଯାଉଛି ଏବଂ ମିଶନ ଶକ୍ତି ପାଇଁ ମଧ୍ୟ ବହୁତ ପ୍ରକାରର କାର୍ଯ୍ୟ ଚାଲିଛି